ଆମ ଅଞ୍ଚଳରେ କୃଷି ଯୋଗାଣ ଷ୍ଟୋର୍ ରହିଥିଲେ ଆମେ ବହୁତ ଉପକୃତ ହେଇଥାନ୍ତୁ କାହିଁକି ନା କୃଷି ଯୋଗାଣ ସାମଗ୍ରୀ ପାଇଁ ଆମକୁ ବହୁତ ଦୂର ଦୂରାନ୍ତରୁ ଯିବାକୁ ପଡ଼ୁଛି ଯାହାକି ଆମ ପାଇଁ ବହୁତ କଷ୍ଟକର ହେଉଛି ସେଥିପାଇଁ ଆମ ଅଞ୍ଚଳ କୃଷି ରହିଥିଲେ ଭଲ ହେଇଥାନ୍ତା ପଶୁ ସମ୍ପଦ ଯୋଗାଣ ଷ୍ଟୋର୍ ପଶୁ ସମ୍ପଦ ପାଇଁ ବି ଆମକୁ ମଧ୍ୟ ବହୁତ ଦୂରକୁ ଯିବାକୁ ପଡ଼ୁଛି ଏମିତିକି ଆମକୁ ପଚିଶ ତିରିଶ କିଲୋମିଟର ମଧ୍ୟ ଯିବାକୁ ପଡ଼ୁଛି ସେଥିପାଇଁ ଆମେ ବହୁତ କଷ୍ଟ ଅନୁଭବ କରୁଛୁ ପଶୁ ସମ୍ପଦ ଯୋଗାଣ ଷ୍ଟୋର୍ ଆମ ପାଖରେ ଥିଲେ ଆମେ ବହୁତ ଉପକୃତ ହେଇଥାନ୍ତୁ କୃଷକ ବଜାର କୃଷକ ବଜାର କୃଷକ ବଜାର ଆମ ପାଇଁ ସେମିତି କିଛି ନାହିଁ ପାଖରେ ମଧ୍ୟ ଯାହାକି ଆମେ କୃଷକ ବଜାର ପାଇଥିଲେ ପାଖରେ ଆମ ଗାଁରେ କି ଆମ ଏଇ ଭିତରେ ପାଇଥିଲେ ଆମକୁ ବହୁତ ହ୍ୟାପିନେସ୍ ଫିଲ୍ ହେଇଥାନ୍ତା ସେଥିପାଇଁ ଆମେ ଚାହୁଁଚୁ କି ଆମ ପାଖରେ ହେଇଥିଲେ ଭଲ ହେଇଥାନ୍ତା ଆମ ପାଇଁ ବହୁତ ଦୂର ଦୁରାନ୍ତୁ ଯିବାକୁ ପଡ଼ୁଛି ଯାହାକି ଆମେ ବହୁତ କଷ୍ଟ ଅନୁଭବ କରୁଅଛୁ ତା'ପରେ ଆହୁରି ମଧ୍ୟ ଆମ ପାଖରେ ଯଦି କିଛି ଆମକୁ ଯଦି କିଛି ଚାନ୍ସ ମିଳିଥାନ୍ତା ଆମେ ଯଦି କିଛି କରିପାରିଥିଲେ ଆମେ ଉପକୃତ ନିଜେ ଉପକୃତ ହେବା ସହିତ ଆମେ ଆଉ ଦଶ ଜଣଙ୍କୁ ଆମେ ଉପକୃତ କରିପାରିବା ତା'ଠୁ ଅଧିକ ମଧ୍ୟ ଆମେ ଉପକୃତ କରିପାରିବା ସମସ୍ତଙ୍କୁ କାହିଁକିନା ଆମେ ଏଇ ଜିନିଷ ଯୋଗୁଁ ବହୁତ ଆମକୁ କଷ୍ଟ ଅନୁଭବ କରୁଅଛୁ କୃଷି ପର୍ଯ୍ୟନ୍ତ କାର୍ଯ୍ୟ କୃଷି ଠିକା ସେବା ଆମ ପାଖରେ ମଧ୍ୟ ନାହିଁ ଉପଲବ୍ଧ ନାହିଁ ଯାହାକି ତାଙ୍କ ପାଇଁ ବି ମଧ୍ୟ ଆମକୁ ପାଞ୍ଚ ଛଅ କିଲୋମିଟର ଯିବାକୁ ପଡ଼ୁଛି ଯାହାକି ଆମକୁ କଷ୍ଟ ଅନୁଭବ ହେଉଛି ସେଥିପାଇଁ ଆମେ ବହୁତ ଦୁଃଖ ଏବଂ କଷ୍ଟ ସହି ମଧ୍ୟ ଅଛୁ ଆମେ ଯାହା ହେଲେ ବି ଆମକୁ ତ କରିବାକୁ ହିଁ ପଡ଼ିବ କୃଷି ପାଇଁ ପେଟ ପାଇଁ ଦାନା ପାଇଁ ତ ଯାହା ବି ଆମେ କରିବାକୁ ପଡ଼ିବ କଷ୍ଟ ହେଲେ ମଧ୍ୟ ଆମେ ସହି ନେଇ ଯାଉଅଛୁ ସେଥିପାଇଁ ଆମେ ବହୁତ ଦୁଃଖିତ ଆମ ପାଖରେ ଯଦି ଥାଆନ୍ତା ଏଇ ଜିନିଷ ତା'ହେଲେ ଆମେ ବହୁତ ହ୍ୟାପିନେସ୍ ଫିଲ୍ କରିଥାନ୍ତୁ